ବାହାରକୁ ଭ୍ରମଣ କରିବାକୁ ଗଲେ ଆମର ସାଧାରଣତଃ ଆମେ ଆମର ଯାହା ଯାହା ଉପର ଉପକରଣ ଦରକାର ଆମେ ସାଥିରେ ନେଇକି ଯାଇଥାଉ ଖାଇବା ପାଇଁ ରୋଷେଇ ବାସ କରିବା ପାଇଁ ଆମେ ସେସବୁ ଦ୍ରବ୍ୟ ନେଇକି ଯାଇଥାଉ ତେଣୁ ଭ୍ରମଣ ସମୟରେ ରହିବା ଖାଇବା ପିଇବା ଆମର କିଛି ଅସୁବିଧା ହୁଏ ନାହିଁ